ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଗୁଆ ଅଛି କାରଣ ଏଠାକାର ଡାକ୍ତର ସଂଖ୍ୟା ବହୁତ ଅଧିକ ସେମାନେ ମଧ୍ୟ ରୋଗୀମାନଙ୍କୁ ବହୁତ ଭଲ ଭାବରେ ଚିକିତ୍ସା କରିଥାନ୍ତି ନର୍ସ ମାନେ ମଧ୍ୟ ରୋଗୀଙ୍କୁ ଠିକ୍ ସମୟରେ ଔଷଧ ଦେଇଥାନ୍ତି ଆଉ ବହୁତ ଭଲ ଭାବରେ ସେମାନଙ୍କ ଯତ୍ନ ମଧ୍ୟ ନିଅନ୍ତି ଯେପରିକି ମା ମାନେ ସେମାନଙ୍କ ପିଲାମାନଙ୍କ ଯତ୍ନ ନିଅନ୍ତି ଡାକ୍ତର ମଧ୍ୟ ସମସ୍ତ ରୋଗୀଙ୍କୁ ନିଜ ପରିବାରର ଜଣେ ସଦସ୍ୟ ବୋଲି ଭାବିଥାନ୍ତି ଆଉ ମଧ୍ୟ ଡାକ୍ତରମାନଙ୍କୁ ଡାକ୍ତରଖାନାକୁ ନିଜର ପରିବାର ବୋଲି ଭାବିଥାନ୍ତି ଅନ୍ୟ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା କମ୍ ଏବଂ ସେମାନେ ରୋଗୀର ଯତ୍ନ ମଧ୍ୟ ଭଲ ଭାବରେ ନିଅନ୍ତି ନାହିଁ